ଆମ ଅଞ୍ଚଳରେ ଲୋକଗୀତ ଅନେକ ପ୍ରକାର ଅଛି ଘୋଡ଼ା ନାଚ ଅଛି ପାଲା ଅଛି ଦାସକାଠିଆ ଅଛି ଆଉ ମଧ୍ୟ ଇଏ ଢୁଡ଼ୁକି ନାଚ ଘଣିନାଚ ବିଭିନ୍ନପ୍ରକାର ନାଚ ଅଛି ସେହି ନାଚକୁ ଲୋକମାନେ ଦେଖି ଅତି ଆନନ୍ଦ ଅନୁଭବ କରନ୍ତି ଆଉ ମଧ୍ୟ ବହୁତ ଖୁସି ହୁଅନ୍ତି